ଆମ ଅଞ୍ଚଳରେ ଯୁବକମାନେ ବାହାରେ ରହି ବହୁତ କମ୍ପାନୀ କାମକରି ପଇସା ରୋଜଗାର କରୁଛନ୍ତି ସେମାନଙ୍କର ବାହାହେବା ବୟସ ହେଲେ ସେମାନେ ଗାଁ'କୁ ଆସି ଝିଅ ଦେଖିଲା ବେଳକୁ ଝିଅବାଲା ଝିଅ ଦେଉନାଇଁ କହୁଛି ଯେ ତମେ କାଳେ ବାହାରେ କୋଉ ଝିଅକୁ ସାଙ୍ଗରେ ସମ୍ପର୍କ ରଖିଥିବ କଣ କରିଥିବ ତେଣୁକରି ବିଶ୍ୱାସ ନକରିକି ଝିଅ ଦେଉନାହାନ୍ତି ଆଉ କିଛି ଲୋକ ତାଙ୍କ ରୋଜଗାରକୁ ବିଶ୍ୱାସ କରିକି ଝିଅ ଦେବାକୁ ପଛଉ ନାହାନ୍ତି କହୁଛନ୍ତି ସେମାନେ ବାହାରେ ରହି ବହୁତ ପଇସା ରୋଜଗାର କରି ନିଜ ଗୋଡ଼ରେ ନିଜେ ଠିଆ ହେଇ ମଣିଷ ହେଉଛନ୍ତି ତାଙ୍କୁ ଦେଲେ କ୍ଷତି କ'ଣ ତେଣୁ କରି ଆମ ଗ୍ରାମରେ ଏଭଳି ଲୋକ ଅନ୍ଧ ବିଶ୍ୱାସକୁ ଦୂରକରିବା କଥା ଠିକ୍